ମୁଁ ଛୋଟବେଳଠାରୁ ଚିତ୍ରାଙ୍କନ କ୍ଲାସ୍ କରେ କାରଣ ମୋତେ ଗୋଟେ ଚିତ୍ର କରିବାରେ ବହୁତ ଖୁସି ଲାଗେ କାରଣ ସେଥିରେ ଗୋଟେ ମଣିଷର ଦେଖନ୍ତୁ ଆମେ ଆଗରୁ ବି ଜାଣିଥିବା ଜଣେ ଲେଖକ ତା ଲେଖନୀରେ ତା'ର ମନର ଭାବନାକୁ ପ୍ରକାଶ କରେ ଆଉ ଜଣେ ସଙ୍ଗୀତଜ୍ଞ ସେ ତା ସଙ୍ଗୀତରେ ତା'ର ମନର ଆଶା ମନର ଆକାଂକ୍ଷା ସବୁକିଛି ଭରିଥାଏ ସେମିତି ଜଣେ ଚିତ୍ରକାରୀ ଯେତେବେଳେ ଚିତ୍ରଟେ କରେ ସେତେବେଳେ ସେ ସେ ଚିତ୍ରରେ ଗୋଟେ ନିଜର ଆନ୍ତରିକତାର ସହ ସବୁ ଜିନିଷ ଭରିଥାଏ ଓ ଚିତ୍ରଟି କରିବା ଏତେ ବିି ସହଜ ନୁହେଁ ଯାହା ଆମେ ଭାବୁଛେ କାରଣ ଚିତ୍ର ଗୋଟେ ଏମିତିଆ ଜିନିଷ ଯାହା ଗୋଟେ ଜିନିଷର ପ୍ରତିଛବି କୁହାଯାଏ କାରଣ ଗୋଟେ ଆମେ ଜିନିଷ ଦେଖିକି ଆଉ ଗୋଟେ ଜିନିଷ କରୁ କାରଣ ଚିତ୍ରରୁ ବହୁତ କିଛି ଶିଖିବାକୁ ମିଳେ ଆଉ ସେ ଗୋଟେ ଶିକ୍ଷଣୀୟ ଜିନିଷ